ମୁଁ ରାନୁ କହୁଥିଲି ଆପଣ ଜ୍ୟୋତି କହୁଥିଲେ ତ ଜ୍ୟୋତି ଟେଲର୍ କହୁଥିଲେ ତ ମୁଁ ଗୋଟେ ଯେଉଁ ବ୍ଲାଉଜଟେ ଦେଇଥିଲି ସେଇଟା କରିଦେଇଛନ୍ତି କେତେ ଟଙ୍କା କଣ କହିବେ ମୁଁ ସେଇଟା ଡ଼ିଜାଇନ କରିବି ହଁ କରିବି

ଆଉ କିଛି କମ୍ ଟଙ୍କା ନୁହଁ ଆଉ ଗୋଟେ ସାୟା ଡ଼ବଲ ସିଲେଇ କରିବାକୁ କେତେ ଟଙ୍କା କହନି ଆଉ ବ୍ଲାଉଜଟା ଦେବୁ ସିଲେଇ କରିବାକୁ କାଜୁ ବଟନ୍ କରିବାକୁ କେତେ ଟଙ୍କା ଆଉ ଗୋଟେ କୁର୍ତ୍ତିଟେ ତିଆରି କରିଥାନ୍ତି କେତେ ଟଙ୍କା ନେବେ କପଡ଼ାବାଲା ଗୋଟେ ନୂଆଁ ଡ଼୍ରେସଟେ ଇଏ କରିଥାନ୍ତି ତିଆରି କରିଥାନ୍ତି ପୁଅପିଲାଙ୍କର ଡ଼୍ରେସ କେତେ କଣ ଛୋଟ ପିଲାଙ୍କର ଫ୍ରକ୍ ତିଆରି କରିବାକୁ କେତେ ଟଙ୍କା ନେଉଛନ୍ତି ବେଶି ଦାମ୍ ହେଇଯାଉଛି ଆଉ ଟିକେ କମଉ ନାହାଁନ୍ତି ଆମର ବାହାଘର ଅଛି ବହୁତ ଡ଼୍ରେସ ସିଲେଇ କରିଆକୁ ଅଛି କିଛି ରେଟ୍ କମାନ୍ତୁ ହୁଁ ଅଠେଇଶ ତାରିଖରେ ମୁଁ ଶୁଣିଛି ଆପଣଙ୍କର ସିଲେଇ ଭଲ ଆପଣଙ୍କର ଦାମ୍ କମ୍ ବୋଲିକି ବି ବହୁତ ଶୁଣିଛି ଦୋକାନ କେତେଟାରୁ କେତେଟା ଖୋଲା ରହୁଛି ହ ହଉ ମୁଁ ତିନିଟା ବେଳେ ଯିବି ଆଉ ଟିକେ ଦାମ୍ କମେଇବେ ହଉ ଠିକ୍ ଅଛି ରଖୁଛି